ମୁୁଁ ଓଡ଼ିଶୀ ଶୈଳୀର ନୃତ୍ୟକୁ ଅଧିକ ଉପଭୋଗ କରେ କାହିଁକି ଓଡ଼ିଶୀ ହେଲା ଆମ ଉତ୍କଳ ବା ଓଡ଼ିଶାର ସଂସ୍କୃତିର ପରମ୍ପରା ସହିତ ଜଡ଼ିତ ତାହାର ପୋଷାକ ଚାଲି ଚଲଣି ରଙ୍ଗ ଢଙ୍ଗ ସବୁଠାରୁ ଭିନ୍ନ ଏହା ଆମ ଭାରତ ବର୍ଷରେ ଗୌରବ ଓ ତାକୁ ଦୂର ଦେଶାନ୍ତରରେ ମଧ୍ୟ

ଖ୍ୟାତି ଅର୍ଜନ କରି ଲୋକଲୋଚନକୁ ଆଣି ପାରିଛି ଓଡ଼ିଶୀ ଏପରି ନୃତ୍ୟ ଯାହା ସମସ୍ତ ଦେଶ ବିଦେଶରେ ମଧ୍ୟ ତାହା ଖ୍ୟାତି ଅର୍ଜନ କରିପାରିଛି ଏହା ପୁରାତନ ସମୟର ଏହି ନୃତ୍ୟରେ ମୟୂୁର ଗଛ ମୁକୁଟ

ହାତରେ ବାହୁଟି ଗୋଡ଼ରେ ପାଉଁଜି ବାନ୍ଧି ଅଣ୍ଟାରେ ଅଣ୍ଟା ସୂତା ବାନ୍ଧି ଏହା ନୃତ୍ୟ ପରିବେଷଣ କରି ସୁନ୍ଦର ଓ ଓଡ଼ିଶୀ ବୋଲି ଭିନ୍ନ ପ୍ରକାରରେ ବାରି ହୁଏ